ବର୍ତ୍ତମାନର ଭାରତ ହେଉଛି ଏକ ସ୍ଵାଧୀନ ଦେଶ କିନ୍ତୁ ଆମ ଦେଶ ସ୍ଵାଧୀନ ହେବା ପୂର୍ବରୁ ଇଂରେଜମାନେ ଭାରତକୁ ଶାସନ କରୁଥିଲେ ସେମାନେ ଭାରତକୁ ବାଣିଜ୍ୟ କରିବା ପାଇଁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ପଶି ଆସିଲେ କିନ୍ତୁ ସେମାନେ ଭାରତରେ ଧନ ଜୀବନ ସବୁ ଦେଖି ଲୋଭ କରି ଭାରତରେ ବସତି ସ୍ଥାପନ କରିବାକୁ ଆରମ୍ଭ କଲେ ଏବଂ ଧୀରେ ଧୀରେ ସେମାନେ ଭାରତକୁ ଶାସନ କରିବା ମଧ୍ୟ ଆରମ୍ଭ କରିଦେଲେ କିନ୍ତୁ ଯେତେବେଳେ ଲୋକମାନେ ଏହା ଜାଣିପାରିଲେ ସେମାନେ ନିଜର ମନୋବଳ ଦେଇକିନା ସେମାନଙ୍କୁ ଶାସନ କରିବାକୁ ଲାଗିଲେ ଲୋକମାନଙ୍କର ଧନଜୀବନ ସବୁ ଲୁଟି ନେଇ ସେମାନେ ଭାରତର ଲୋକମାନଙ୍କୁ ଶାସନ କଲେ ଭାରତର ଲୋକମାନଙ୍କୁ ସେମାନେ ବେଠି ଖଟେଇ ଯାହା ସବୁ ଚାଷ ବାସ ହେଉଥିଲା ତାର ଅଧିକ କର ମାଗି ଏମାନଙ୍କୁ ଶୋଷଣ କରୁଥିଲେ ଯେଉଁମାନେ ଅଧିକ କର ଦେଇ ପାରୁନଥିଲେ ସେମାନଙ୍କୁ ଚାବୁକ ମାଡ଼ ମଧ୍ୟ ପଡ଼ୁଥିଲା ଏମିତିକି ଜୀବନ ପର୍ଯ୍ୟନ୍ତ ଯାଉଥିଲା ଯେତେବେଳେ ଅଧିକ ହୋଇଗଲା ତାଙ୍କର ଅତ୍ୟାଚାର ସେତେବେଳେ ଭାରତର କେତେକ ଲୋକ ଭାବିଲେ ଯେ ଆନ୍ଦୋଳନ କରିବେ ଆନ୍ଦୋଳନ କଲେ ଆନ୍ଦୋଳନ କଲାପରେ ସେମାନେ ଇଂରେଜମାନଙ୍କ ସହିତ ବହୁତ ସାରା ଯୁଦ୍ଧ କଲେ ଯୁଦ୍ଧ ପରେ ଭାରତରେ ଟିକେ କଅଁଳ ହୋଇଗଲା ସବୁ ତାଙ୍କର ଶାସନ ସ୍ଵାଧୀନତା ଆନ୍ଦୋଳନରେ କିଛି ଅସାଧାରଣ ଲୋକଙ୍କ ନାମ ହେଉଛି ମଙ୍ଗଲ ପାଣ୍ଡେ ସୁବାସ ଚନ୍ଦ୍ର ବୋଷ ଲକ୍ଷ୍ମଣ ନାଏକ ରମା ଦେବୀ